ମୁଁ ପିଲାଦିନୁ ଏଠିକା ସ୍କୁଲରେ ରହି ଏ ପାଠ ପଢ଼ୁଥିଲି ତ ସେଠି ପାଠ ପଢ଼ିବା ପରେ ପରେ ତା' ପରେ ଆମେ ହାଇ ସ୍କୁଲ ଗଲୁ ହାଇସ୍କୁଲରେ ପାଠ ପଢ଼ିଲୁ ପାଠ ପଢ଼ିଲୁ ମେଟ୍ରିକ୍ ପରୀକ୍ଷା ଏଗ୍ଜାମ୍ ଦେଲୁ ମେଟ୍ରିକ୍ ପରୀକ୍ଷା ଦେଲୁ ସେଠାରେ ଉତ୍ତୀର୍ଣ୍ଣ ସେଥିରେ ଉତ୍ତୀର୍ଣ୍ଣ ହେଲା ପରେ କ'ଣ କଲେଜ ଗଲୁ କଲେଜରେ ପାଠ ପଢ଼ିଲୁ ପାଠ ପଢ଼ିବା କିଛି ଦିନ ପରେ ସେଇ ପାଠ ପଢ଼ିବା ଭିତରେ ହିଁ ମୁଁ ଗୋଟେ ଶିଶୁ ମନ୍ଦିରରେ ରହିଲି ସେଠି ମୁଁ ପ୍ରାୟ ଦୁଇ ବର୍ଷ କାମ କଲି କାମ କଲା ପରେ ସେଠି ବହୁତ ଭଲ ଥିଲା ଏକ୍ସପିରିଏନ୍ସ ମାନେ ଅନୁଭବ ଭଲ ଥିଲା ସେଠିକାର ପିଲା ସେଠିକାର ପାଠପଢ଼ା ଏବଂ ସେଠିକାର ଗୁରୁଜୀ ମାନେ ବହୁତ ଭଲ ଗୁରୁଜୀ ଗୁରୁମା ବହୁତ ଭଲ ଥିଲେ ମୋର ଭଲ ଏକ୍ସପିରିଏନ୍ସ ସେଠି ଥିଲା ତ ତା'ପରେ ପରେ ମୁଁ ନା ଗୋଟେ ଟିଚର୍ସିପ୍ ପାଇଁ ଟିଚର୍ ପାଇଁ ଆପ୍ଲାଏ କଲି ସି ଟି କଲି ସି ଟି ପାଇଁ ଆପ୍ଲାଏ କଲି ତ ସି ଟି ମିଳିଲା ସି ଟି କଲା ପରେ କିଛି ଦିନ ପରେ ସି ଟି ସରିଲା ତିନି ଚାରି ବର୍ଷ କଲା ପରେ ସି ଟି ସରିଲା ସି ଟି ସରିଲା ପରେ ତା'ପରେ ସେଠି ପୁଣି ଆମେ ମୁଁ ଟିଚର୍ ପାଇଁ ଆପ୍ଲାଏ କଲି ଟିଚର୍ ପାଇଁ ଆପ୍ଲାଏ କଲି ଆପ୍ଲାଏ କଲାପରେ ସେ ମିଳିଲା ଟିଚର୍ସିପ୍ ମିଳିଲା ଟିଚର୍ସିପ୍ ମିଳିଲା ହେଲେ ଏବେ ମୁଁ ଟିଚର୍ସ ଅଛି ସେ ଟିଚର୍ ଅଛି ଟିଚର୍ ହାଇସ୍କୁଲରେ ହାଇସ୍କୁଲରେ ଅଛି ଗୋଟେ ଗାର୍ଲସ ହାଇସ୍କୁଲରେ ଅଛି ସେଠି ଏବେ ମୋର ଟିଚର୍ସିପ୍ ଭଲ ଚାଲିଛି ଏବେ ମୁଁ ଏବେ ଜଏନ୍ କରିଛି ଏବେ ଭଲ ଚାଲିଛି ସେଠି ମୁଁ ମୁଁ ମାନେ ବହୁତ ପରିଶ୍ରମ କରିକି ସେଇଟା ମିଳିଛିି ମୋତେ ମିଳିଛି